ବାହାରକୁ ଯାଇ ଓଡ଼ିଶାରେ ମଜା କରିବା ପାଇଁ ଶୀର୍ଷ ସ୍ଥାନ ଗୁଡ଼ିଏ ବହୁତ ରହିଛି ଯାହାକି ଚିଲିକା ଝୁମ୍କା ଡେରାସ ଡ୍ୟାମ୍ ଜେଟ୍ ସ୍କିମ୍ ଚିଲିକା ଓଡ଼ିଶାରେ ଓଡ଼ିଶାର ବହୁତ ଗୋଟେ ଶୀର୍ଷ ସ୍ଥାନ ଯାହାକି ଲୁଣି ପାଣି ହିସାବରେ ତା'ପରେ ଲୁଣି ମାଛ ଚିଙ୍ଗୁଡ଼ି ଏଇ ହିସାବରେ ଝୁମ୍କା ଡେରାସ ଡ୍ୟାମ୍ ଡ୍ୟାମ୍ ମାନଙ୍କର ମଧ୍ୟ ହାଇଟ୍ ରହିଛି ବହୁତ ଓଡ଼ିଶାରେ ମଜା କରିବା ସ୍ଥାନ ଗୁଡ଼ିଏ ବହୁତ ଶୀର୍ଷ ସ୍ଥାନରେ ଏଗୁଡ଼ିଏ ରହିଛି ଜେଟ୍ ସ୍କିମ୍ ହେଲେ ବହୁତ ଶୀର୍ଷ ସ୍ଥାନରେ ରହିଛି